ହଁ ମୁଁ ଟ୍ରେନରେ ବର୍ଣ୍ଣନା କରିପାରେ ମୁଁ ଟ୍ରେନରେ ବସିକି ପୁରୀ ଯାଏ ଟ୍ରେନରେ ବସିଲା ବେଳେ ତା ଦୁଇ ପଟେ ସିଟ ଥାଏ ଉପରେ ସିଟ ଥାଏ ଜିନିଷପତ୍ର ରଖିବାକୁ ଲଗେଜ ତା ସାଇଡ଼ ପଟେ ଝରକା କାଚର ଆଉ ଲୁହା ଲାଗିକିଥାଏ ଚେନର ଇଞ୍ଜିନ ଥାଏ ଇଞ୍ଜିନ ଚୁକ ଚୁକ ହୋଇକି ଯାଏ ଟ୍ରେନର ଚକ ଥାଏ ଟ୍ରେନର ତ ଅନେକ ଚକ ସେଇଟା ଗଣିବା କଷ୍ଟ ହୋଇଯାଏ ସେଇଟା ଛୋଟ ଛୋଟ ସେ ତା ଧାରରେ ଯାଏ ଆଉ ଟ୍ରେନରେ ଗଲା ବେଳେ ତା ଚକରେ ମଝିରେ ଯାହା ବି ରଖେ ସେ ମଝିରୁ ଦୁଇ ଘର ହୋଇଯାଏ ଆଉ ଟ୍ରେନ କାହା ରାସ୍ତାକୁ ଯାଏ ନାହିଁ ଟ୍ରେନ ରାସ୍ତାକୁ ବି କେହି ଯାଆନ୍ତି ନାହିଁ